ଆମେ ସାଧାରଣତଃ ବିଲାତି ବାଇଗଣ କିମ୍ବା ଫୁଲ ଭିତରେ ଜିନିଆ ଗୋଲାପ ଫୁଲ ଚାଷ କରିଥାଉ ଏବଂ ଏଥିପାଇଁ ଆମେ ଏ ପାଖରେ ହଉଥିବା କୃଷି ମେଳା କିମ୍ବା ଫୁଲ ଫୁଲ ପ୍ରଦର୍ଶନୀକି ଆମେ ଯାଇଥାଉ